ନମସ୍କାର ହଁ ମୁଁ ଯାଇଛି ଗାଡ଼ିକି ମାଇନ୍ସ ଯାଇଛି ଗାଡ଼ି ଲୋଡ଼୍ କରିବା ପାଇଁ ନା ନା ଖାଇନି ଖାଇବୁ ଆଉ ହଁ ହଁ ଭଲ ଅଛି ସିଏ ତ ଘରେ ଥିଲା ମୁଁ ତ ଆସିଲି ରାତି ଚାରିଟାରୁ ଆସିଲି ଗାଡ଼ି ଲୋଡ଼୍ ହେବ ବୋଲି ଲୋଡ଼୍ କରିବାପାଇଁ ଅଛି ପାର୍କିଂରୁ ଯାଇନି ଆଉ ଦେଖିଆ କ'ଣ ହଉଛି କେତବେଳେ ଲୋଡ଼୍ଲାଡ଼୍ ହେବ ଆଉ ମୁଁ ତ ଆଜି ଯାଇପାରିବିନି ଇଆଡ଼େ ଇଆଡ଼େ ଖାଲି କରିବାପାଇଁ ଯିବି ଆରେ ଡ୍ରେସ୍ କଥା କହିଲୁ ଯେ ଆଗେ ତୁ ରହିକି ହଷ୍ଟେଲ୍ରେ ରହିଛୁ ହଷ୍ଟେଲ୍ର ପଇସା ଦୁଇ ମାସର ଦିଆହେଇନି ତା'ପରେ ତୋର ଆଡ଼୍ମିସନ୍ ଆଗକୁ ହେବ ପ୍ଲସ୍ ଥ୍ରୀ ଆଡ଼୍ମିସନ୍ ହେବ ତା'ପରେ ମାଲିକ ମୋତେ ବି ପଇସା ଏବେ ଦେଇନି ଘର ଯୋଉ କାମ କଲି ଘର ଖଣ୍ଡିଆ ହେଇଥିଲା ଘର କାମ କଲି ସେଥିରେ ପଇସା ସବୁ ଲାଗିଯାଇଛି ରଜ ବେଳକୁ ଫେରେ ଚାଷବାସ ହେବ ସେଥିରେ ପଇସା ଲାଗିବ ଆଉ ତୁ ଏତେ ଅଳି କଲେ ଏବେ ବା ତୁ ନେଇଥିଲୁ ଡ୍ରେସ୍ରେ ମାଆ ଆଉ ତୁ କ'ଣ ଆରେ ମାଆ ତୁ ଏତେ ତୁ ଆଉ ଛାନିଆ ହେଲେ ହେବ କି ଏବେ ବା ତୁ ଡ୍ରେସ୍ ଅନଲାଇନ୍ରୁ ଗୋଟେ ମଗେଇଥିଲୁ ତା'ପରେ ଏବେ ଯାଇଥିଲୁ ମାମୁଁ ଘରକୁ ଯେ ମାମୁଁ ଘର ହଳେ ଡ୍ରେସ୍ ଦେଇଛନ୍ତି ଆଉ ତା'ପରେ ତା'ପରେ ତୋର ଏତେ ଡ୍ରେସ୍ କ'ଣ ଦରକାର ନିଜେ ଚିନ୍ତା କରିବା ଦରକାର ବାହାରେ ରହିଛୁ ବାପା କେତେ କଷ୍ଟ କରିକି ପଇସାପତ୍ର ଆଣୁଛନ୍ତି ଆଉ କେମିତି ପାଠ ପଢିକି ଭଲ ପିଲା ହେବୁ ପିଲାଙ୍କ ଉପରେ କେମିତି ଗ୍ରେଡ଼୍ ରଖିକି ଟପର୍ ହେବୁ ସେଇଟା ଚାହିଁବୁ ନା ଖାଲି ଡ୍ରେସ୍ ଉପରେ ଡ୍ରେସ୍ ପିନ୍ଧିଲେ ଡେଲି ଏମିତି ଚିନ୍ତା କଲେ ହେବ ଟିକେ ଏଇ ବର୍ଷ ରହ ମୁଁ ତା ଆସନ୍ତା ବର୍ଷକୁ ଆଉ ତୋର ଶ୍ରୀପଞ୍ଚମୀ କି ସେ ନହେଲେ ଇଏକୁ ମୁଁ କରିଦେବି ହଳେ ତୋର ଆଣିବୁ ଯଦି ଭଲ ଡ୍ରେସ୍ ହଳେ ଆଣେ ଆଣିବୁ ଆଉ ମୁଁ ତୋ ପାଇଁ ଏଇ ଦୁଇ ମାସ ଟିକେ ସମ୍ଭାଳି ଯାଆ ରଜବେଳକୁ ଡ୍ରେସ୍ ପାଇଁ ଚାହଁନାଇ ମୁଁ ଦେଖିଆ ଦେଖେ ଯଦି ଧାନ ଜଣେ ନେଇଛି ସିଏ ଯଦି ପଇସା ଦିଏ ତାହେଲେ ମୁଁ ତତେ ଫୋନ୍ କରିକି କହିବି ବା ତୋ କା ଫୋନ୍ ପେରେ ତୋ ସାଙ୍ଗସାଥି ଯଦି କିଏ ଫୋନ୍ ପେ ବ୍ୟବହାର କରୁଥିବେ ନହେଲେ ତାଙ୍କ ସହିତ ଯୋଗାଯୋଗ ତୁ କରେଇଦେଲେ ମୋ ଏଇ ପୁଅକୁ କହିବି ଯେ ସେ ତୋ ଫୋନ୍ ପେରେ ପଇସା ଛାଡ଼ିଦେବ ତୋର କିଣିବୁ ଆଉ ଏମିତି ତୁ ଗୋଟେ ଜିଦ୍ କରିକି ଧରିଲେ ହେବ କି ଆଉ ତୁ ଜାଣିବା ଦରକାର ଯେ ବାପା କେତେ କଷ୍ଟରେ ପଇସା ରୋଜଗାର କରୁଛନ୍ତି କୁଆଡ଼ୁ କେମିତି ଆଣୁଛନ୍ତି ଆ କେମିତି ଘର ଚାଲୁଛି ତୁ ଆଉ ତୁ ଛୋଟ ପିଲାଙ୍କ ଭଳିଆ ରହିଲୁଣି କି ତୁ ବା ପାଠସାଠ ପଢିଲୁ ବାହାରେ ରହିଲୁ ସାଙ୍ଗସାଥିଙ୍କ ମେଳରେ ମିଶିଲୁ ଆଁ ଆଉ ତୁ ଯେମିତି ବଡ଼ ପିଲା ବଡ଼ ଘର ଯେମିତି ଯାହା ଯାହାର ଗାଡ଼ି ଘୋଡ଼ା ଚାଲୁଛି ବ୍ୟାଙ୍କ ବାଲାନ୍ସ ଅଛି ତୁ ତାଙ୍କ ପିଲାଙ୍କ ସାଙ୍ଗରେ ଟକ୍କର୍ ଦେଇକି ଚାଲିଲେ ହେବ କି ହଉ ଦେଖିଆ ଯଦି ଆମ ମୁଁ ତୋ ବୋଉକୁ ପଚାରେ ବୋଉ ଯଦି କହିବ ତାହେଲେ ମୁଁ କିଛି ଆଉ କ'ଣ ନହେଲେ ପଇସା ତା ଖାତାରେ ଦେଖିବା କେତେ ଅଛି ନହେଲେ ଉଠେଇକି ଆଣିକି ଯଦି ହେବ ଦିଆହେବ ନହେଲେ ଆରେ ମାଆ ତୁ ଏ ଆରେ ମାଆ ତୁ ଏତେ ଜିଦ୍ଦି କଲେ ହେବ କି ଫେରେ ବାପାଙ୍କର ରୋଜଗାରଟା ଦେଖିବାକୁ ପଡ଼ିବ ନା ଯେମିତି ରୋଜଗାର ଆଉଛି ଥରେ ଘର ଚଳିବ ଭାଇଟେ ପାଠ ପଢୁଛି ତା'ପରେ ଘର କାମ ଖଣ୍ଡିଆ ହେଇକି ପଡ଼ିଛି ହେଲା ହଉ ହଉ ନମସ୍କାର ହଉ ମାଆ ଯାଆ